ହ୍ୟାଲୋ ଆଲୋକ ମୁଁ ଆଗରୁ ଏଇ ଓଲାରେ ଯାତ୍ରା କରୁଥିଲି ତ ମୋତେ ଓଲାର ଓଲା ଡ୍ରାଇଭର୍ର କଥାବାର୍ତ୍ତା ବ୍ୟବହାର ସବୁ ଭଲ ଲାଗୁଥିଲା ଆଉ ମୁଁ ଯେଉଁ ଟାଇମ୍ରେ ପହଞ୍ଚିବାକୁ ଚାହୁଁଥିଲି ସେ ଟାଇମ୍ ଆଗରୁ ସେ ପହଞ୍ଚାଇ ଦଉଥିଲା ତ ମୋତେ ଏହି ଓଲାର ଯେଉଁ ବ୍ୟବହାର କରିଛି ମୋତେ ତା'ର ଯିବା ଆସିବା ଠୁ ଆରମ୍ଭ କରି ସବୁ ଜିନିଷ ଯେହେତୁ ମୋତେ ଆଗରୁ ପହଞ୍ଚଉ ଥିଲା ନହେଲେ ତ ତା'ର କଥାବାର୍ତ୍ତା ସବୁ ଢଙ୍ଗ ସବୁ ଭଲ ଲାଗୁଥିଲା ଯେହେତୁ ମୁଁ ୟୁଜ୍ କରୁଛି ତତେ ସେଥିପାଇଁ କହୁଛି ଯେ ତୁ ବି ୟୁଜ୍ କରେ ଭଲ ଲାଗିଲେ ମୋତେ ଜଣା ଜଣାଇକିରି